ହଁ ଆଉ ବତିନ୍ ଭାଇ କେମିତି ଆଉ ଭଲ ଅଛନ୍ତି କି ଆ ଆଉ ହଁ ଭାଇ ଚାଲିଛି ସେମିତି ବ୍ୟାଙ୍ଗାଲୋରରେ ରହିଛି ପରା ବ୍ୟାଙ୍କ୍ରେ ଚାକିରି କରିକିନା ନାହିଁ ଭାଇ ବାହା ସାହା କେଉଁଠି ତମେ ଆସିବ ପରା ମ୍ୟାରେଜ୍ରେ ଆଉ ହଁ ହଁ ନିଶ୍ଚୟ ହଉ ଠିକ୍ ଅଛି ଭାଇ ନିଶ୍ଚୟ ହେବ ଆଉ ତୋର ବେପାର କେମିତି ଚାଲିଛି ଭାଇ ଭଲ ଚାଲିଛି ହଁ ଭଲ ଚାଲିଥିବ ଆଉ ରାସ୍ତା କଡ଼ରେ ଦୋକାନଟା ଦେଇଛ ଆଉ ହଁ ଏ ବରା କେତେ ଲେଖାଏଁ ଦଉଛ ଭାଇ ଏଇଟା ଏତେ ରେଟ୍ କ'ଣ ନେଇଯାଉଛ ଭାଇ ଏଇଟା ତମେ ତ ହଁ ସେଇଟା ମଧ୍ୟ ସତ ତମେ ତ ଭୋଟ୍ ଦେଲ ଆଉ ସରକାର ବାଛିଲ ଆଉ ରେଟ୍ ବୋଇଲେ ଏବେ କିଏ ଶୁଣିବ ହଁ ସେଇଟା ତ ବାଛିଲ ନୂଆ ସରକାର ସବୁ ନୂଆ ରେଟ୍ ଫେଟ୍ ସବୁ ବଢ଼ିବ ଆଉ ହଉ ଦିଅ ସିଙ୍ଗଡ଼ା ଚାରିଟା ବରା ଦିଅ ଖାଇବା ବତିନ୍ ରୋଡ଼୍ରେ ନାହିଁ ନାହିଁ ଖାଇଦେବି ପାଖରେ ତମ ଦୋକାନ ପାଖରେ ଖାଇଦେବି ଆଉ ହଁ ହଁ ଚଣା ସାଙ୍ଗରେ ଦିଅ ହଁ ହବ କାହିଁକି ହବନାହିଁ ଟିକେ ଏପଟେ ଜାଗା ଫାଗା ସବୁ ମିଳିବ ସୁବିଧା କିନ୍ତୁ ଟିକେ ପାଣି ଫାଣିର ଟିକେ ବ୍ୟବସ୍ଥା ଏପଟେ ଟିକେ ଅସୁବିଧା ପାଣି ଫାଣି ପାଣି ଫାଣି ଆଉ ଯଦି ଫାମିଲି ଧରିକି ଆସୁଛ ତାକେ ବୋଲେ ଜାଗା ଟିକେ ଏଇପଟେ ଏକ୍ସପେନ୍ସିଭ୍ ରେଟ୍ ପଡ଼ିଯିବ ହଁ ସେ ଏଠି ଅଛ ଭଲ ଅଛ କିନ୍ତୁ ଆସିବ ଯଦି ସେଇଠି ହେଇଯିବ ଆସିଲେ ସେଇଠି ମଧ୍ୟ ହବ ହଁ ଠିକ୍ ଅଛି ହୋଇଯିବ ସମସ୍ତେ ଫାମିଲି ଆସିବ ନା ଜଣେ ହେଲେ ଏଇ ଯିବ ସାଙ୍ଗରେ ରହିଯିବା ଏଇଠି ଆସିକି ହଁ ତା'ପରେ ଜାଗା ଫାଗା ସେଟିଂ କରିକିନା ତା'ପରେ ଅନ୍ୟ କେଉଁଠି ଘର ଘରା ବନାଇବୁ ଆଉ ହଁ ହଁ ହଉ ଭାଇ ଠିକ୍ ଅଛି ମୁଁଇ ଯାଉଛି କେବେ ହେଲେ କଥା ହେବା ହେଲେ ହଉ ହଉ ଠିକ୍ ଅଛି ଭାଇ ହଉ